ପଶୁପାଳନ ସାଧାରଣତଃ ଆମେମାନେ ଉଦାହରଣ ଅଛି ଗାଈ ମେଣ୍ଢା ଛେଳି କୁକୁଡ଼ା କୁ ଇତ୍ୟାଦିକୁ ଆମେ ପୋଷିଥାଉ ଗାଈକି ପୋଷିଥିବାରୁ ଆମେ ବହୁତ ପ୍ରକାର ସୁବିଧା ପାଇଥାଉ ଗାଈକି ଆମେ କୁଣ୍ଡା କୁଣ୍ଡା ଘାସ ସବୁ ଦେଇ ତା'କୁ ପୋଷିଥାଉ ଗାଈ ବହୁତ ପ୍ରକାର ସୁବିଧା କରିଥାଏ ଗାଈ ଗାଈ ଆମ କ୍ଷୀର ଦେଇଥାଏ ସେ ସେଭଳି ମେଣ୍ଢା ବି ମେଣ୍ଢା ଏକ ଶାକାହାରୀ ପ୍ରାଣୀ ତା'କୁ ଘାସ ସେ ଘାସ ସବୁ ଦେଇ ପୋଷିଥାଉ ତା ସେଭଳି ଛେଳି ବି ସେ ଗୋଟେ ଶାକାହାରୀ ପ୍ରାଣୀ ତା'କୁ ଘାଁସ ପତ୍ର ସବୁ ଦେଇ ତା'କୁ ପୋଷିଥାଉ ଘାସ ପତ୍ର ଦେଇ ପୋଷିଥାଉ କୁ କୁକୁଡ଼ା ବି କୁକୁଡ଼ା କୁକୁଡ଼ା ବି ଏକ ଶୁଦ୍ଧ ରେ ତା'କୁ ରଖାଯାଏ ତା'କୁ ଖୁଦମୁଦ ଦେଇଥାଉ ପୋଷା ଯାଇଥାଏ କୁକୁଡ଼ା ଦ୍ୱାରା ଆମେ ସବୁ ପ୍ରକାର ସୁବିଧା ପାଇଥାଉ ସବୁୁରାକୁ ମିଶେଇକିରି ଗୋଟେ ଠାରେ ପୋଷିବା ଉଚିତ୍ ନୁହେଁ ସବୁୁରା ଯଦି ମିଶେଇକିରି ପୋଷିବା ହେଲେ ଆମର ମାନେ ଅଧିକ ପ୍ରଭାବ ପଡ଼ିଥାଏ ତାଙ୍କ ଦ୍ୱାରା ଯୋଉ ବେମାର ଯଦି ଗୋଟେ ଜଣଙ୍କୁ ବ୍ୟାପିଲେ ଆଉ ଜଣ'ଙ୍କୁ ହୋଇଯାଇ ପାରିବାର ସମ୍ଭାବନା ଅଛି ସେଥିପାଇଁ କୁକୁଡ଼ାର ଆଉକୁ ଯଦି ବେମାର ହେଲେ ଆଉ ଗାଈ କି ଡ଼େଇଁ ପଡ଼ିବ ଯଦି ଗାଈର ବେମାର ହେଲେ ମେଣ୍ଢା ଛେଳିକି ବି ଡ଼େଇଁ ପାରିବାର ସମ୍ଭାବନା ଅଛି ସେଥିପାଇଁ ଆମେ ଅଲଗା ଅଲଗା ଯଦି ପୋଷିବାରେ ସବୁପ୍ରକାର ସୁବିଧା ମିଳିଥାଏ